ଆମର ରଜ ପର୍ବ ଯୋଉ ନିଷେଦ୍ଧାଚରଣ ଅଛି ରଜ ପର୍ବରେ ଝିଅମାନେ ଯଦି ଋତୁସ୍ରାବ ହୋଇଥାଏ ତେବେ ତାଙ୍କୁ ଖାଦ୍ୟ ପାନୀୟ ଦିଅନ୍ତିନି ଫଳ ଜଳଖିଆ ଏସବୁ ଦିଅନ୍ତି ଛୁଇଁବାକୁ ଦିଅନ୍ତିନି ଘରେ ଗୋଟେ ଜାଗାରେ ଅଲଗାରେ ବସାନ୍ତି ଆଉ ଆଦିବାସୀ ମହିଳାମାନେ ଯଦି ଗର୍ଭବତୀ ଥାଆନ୍ତି ସେମାନେ ବି ଗ୍ରହଣ ଲାଗିଲା ସମୟରେ ବାହାରକୁ ବାହାରିବାକୁ ମନା କରନ୍ତି କୌଣସି କାମ କରିବାକୁ ମନା କରନ୍ତି ଏସବୁ ହେଉଛି ଆମର ଅନ୍ଧବିଶ୍ୱାସ